ଆଜ୍ଞା ଭାଇ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇ ନାଇ କିଛି ନାଇ କୁହନ୍ତୁ

ଭାଇ ଆମର ତ ଏମିତି ଦଶ ପନ୍ଦର ବର୍ଷର ପୁରୁଣା ଦୋକାନ ଜାଣି ପାରୁଥିବେ ବାପାଙ୍କ ଅମଳର ଦୋକାନ ବାପା ସେତେବେଳେ ଚାହା କଫିରୁ ଆରମ୍ଭ କରିଥିଲେ ତ ଏଇ ଠାକୁରଙ୍କ କୃପାରୁ ସେମିତି ଦୋକାନଟା ଚାଲିଲା ହେଲା ପରେ ଏବେ ଆମେ ନୂଆ କରି ସ୍ନାକ୍ ଆଇଟମ ରଖୁଛୁ ତାପରେ ସକାଳର ଜଳଖିଆ ରଖୁଚୁ ଏମିତି କି ଚାଲିଛି ଠାକୁରଙ୍କ ଦୟାରୁ ଆଉ ନାଇ ନାଇ ସେଇଠି ଅଛି ସେଇଠି ଅଛି ଯୋଉଠି ଆମର ପୁରୁଣା ଦୋକାନ ଥିଲା ସେଇଠି ଅଛି ଆଜ୍ଞା ଆଜ୍ଞା ଜଳଖିଆ ଆଇଟମ ଆମର ସକାଳୁ ବରା ହେଉଛି ଚପ୍ ହେଉଛି ଇଟିଲି ହେଉଛି ତା'ପରେଏମିତି ସାଧାରଣତଃ ଯେମିତି ଗାଁ ଗହଳିରେ ଚାଲିଛି ସେମିତି ଜଳଖିଆ ରହୁଛି ପୁରି ରହୁଛି ତାପରେ ସନ୍ଧ୍ୟା ଟାଇମରେ ଆମର ସେମିତି ବରା କଷା ରହୁଛି ପିଆଜି ରହୁଛି ଏମିତି ରହୁଛି ସବୁ ଆଉ ଆଉ ଚା' କଫି ସେଇଟା କମ୍ପଲସରି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସନ୍ଧ୍ୟା ବେଳେ ଆମର ପିଆଜି ହେଉଛି ବରା ହେଉଛି ଚପ୍ ହେଉଛି ସେମ୍ ଆଇଟମ ବାସ ଇଟିଲି ପୁରି ଏସବୁ ହେଉନି ଆଉ ସନ୍ଧ୍ୟା ଜଳଖିଆରେ ଯାହା ହେଉଥିବେ ସବୁ ଜାଣିଥିବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଭାଇ ଆଜ୍ଞା ଆଜ୍ଞା ଆପଣ ଆରାମ୍ ସେ ଆସନ୍ତୁ ଆଜ୍ଞା